ଆମେ ଟ୍ୟାପ୍ ପାଣି ପିଇଥିଲେ ଆମେ ବହୁତ ଭଲରେ ଥାଉ ଏବଂ ଟ୍ୟାପ୍ ପାଣି ନ ପିଇବାରୁ ଆମ ଦେହ ଅସୁସ୍ଥ ହୋଇଥାଏ ତେଣୁ ସେଥିପାଇଁ ଆମକୁ ଟ୍ୟାପ୍ ପାଣି ହିଁ ଦରକାର କାହିଁକିନା ଟ୍ୟାପ୍ ପାଣି ପିଇଲେ ଆମ ଦେହ ବହୁତ ଭଲ ରୁହେ ଆଉ ଟ୍ୟାପ୍ ପାଣି ନ ପିଇଲେ ଆମ ଦେହ ଅସୁସ୍ଥ ରୁହେ